ଆମର ସଂସ୍କୃତିକ ମୁଖ୍ୟ ବୃତ୍ତି ଲୋକମାନେ ଏହି ବୃତ୍ତିରେ ଦୂରେଇ ଯାଉଛନ୍ତି ଯଦି ହଁ କାହିଁକି କାହିଁକିନା ଆମର କୃଷକ ତା'ଦ୍ୱାରା ଲୋକମାନେ ବହୁତ ବାହାରେ ଯାଉଛନ୍ତି ଏବଂ କୃଷି ବ୍ୟବହାର ଚାକିରି ନକରି